ଯେହେତୁ ଓଡ଼ିଶାରେ ଆମର ଢେଙ୍କାନାଳ ଜିଲ୍ଲା ଭିତରେ ଓଡ଼ିଶା ଯେମିତି ଯେହେତୁ ଗୋଟିଏ କୃଷି ପ୍ରଧାନ ରାଜ୍ୟ ସେମିତି ଢେଙ୍କାନାଳ ଜିଲ୍ଲା ମଧ୍ୟ ଗୋଟିଏ ମାନେ କୃଷି ପ୍ରଧାନ ଜିଲ୍ଲା ତେଣୁ କୃଷି ଅପେକ୍ଷା ମୁଖ୍ୟତଃ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଜରୁରୀ ଆମ ଜିଲ୍ଲାରେ କାରଣ ମୋ ଦେଖିବାରେ ଶିକ୍ଷାଗତ ବିକାଶ ସେତିକି ନାହିଁ ବା ସ୍ୱାସ୍ଥ୍ୟଗତ ବିକାଶ ସେତିକି ନାହିଁ କାରଣ ଯଦି ଶିକ୍ଷାଗତ ବିକାଶ ସେତିକି ହୋଇଥାନ୍ତା ଢେଙ୍କାନାଳ ଜିଲ୍ଲାର ପିଲା ବାହାରକୁ ଯାଇ ଭୁବନେଶ୍ୱର ହେଉ କିମ୍ବା ବାହାରକୁ ଯାଇ ପାଠ ପଢିବାକୁ ତ ଯିବାକୁ ପଡ଼ିନଥାନ୍ତା କିମ୍ବା ଗୋଟିଏ ଦେହ ଖରାପ ଯଦି କିଛି ଗୋଟିଏ ଅଧିକ ଦେହ ଜଣଙ୍କର ଖରାପ ହେଉଛି ସେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଯାଇକି ମଧ୍ୟ ସେଇଠୁ ଫେରିକି ଯାଇକି କଟକର ବଡ଼ ମେଡ଼ିକାଲ ଯିବାକୁ ପଡ଼ୁଛି ତେଣୁ ମୁଖ୍ୟ ଜିନିଷ ହେଉଛି ଜିଲ୍ଲା ପ୍ରଶାସନ ପାଖରେ ଏହି ଦୁଇଟି ଜିନିଷ ନିହାତି ପହଞ୍ଚିବା ଦରକାର ଶିକ୍ଷା ଓ ସ୍ୱାସ୍ଥ୍ୟର ନିହାତି ବିକାଶ ହେବା ଦରକାର